ମୁଁ ଭାବୁଛି କି ଉଚ୍ଚ ଶିକ୍ଷା କରିବା ଦ୍ୱାରା ଆମେ ନିଜେ ଅଧିକ ଶିକ୍ଷା ଲାଭ କରିଥାଉ ଏବଂ ଅଧିକ ଜ୍ଞାନର ଜ୍ଞାନ ହାସଲ କରିଥାଉ ଆଜିକାଲି କା ଜୀବନରେ ଜ୍ଞାନ ନଥିଲେ ଅନେକ ଜାଗାରେ ଆମେ ଠକି ହୋଇଥାଉ ଉଚ୍ଚ ଶିକ୍ଷା କରିବା ଦ୍ୱାରା ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଁଞ୍ଚି ପାରିଥାଉ ଏବଂ ନିଜର ପରିଚୟ ସୃଷ୍ଟି କରିଥାଉ ନିଜର ପରିଚୟ ସୃଷ୍ଟି କରିବା ସହିତ ଆମେ ଭଲ ଚାକିରୀ କରି ଭଲ ପଇସା ରୋଜଗାର କରିପାରିଥାଉ ଯାହାଦ୍ୱାରା ଆମେ ଘରକୁ ଆମ ଘରକୁ ଟଙ୍କା ଆସିଥାଏ ଏବଂ ବାପା ମାଁ ଖୁସି ହୋଇଥାନ୍ତି ଏବଂ ଏବଂ ଭଲ ଚାକିରୀ କରିବା ସହିତ ଜ୍ଞାନ ହାସଲ କରିଥାଉ ଏବଂ ଅନେକ ଜାଗାରେ ଆମେ ସମ୍ମାନ ପାଇଥାଉ ଘରକୁ ଟଙ୍କା ଆସିଲେ ଆମେ ଅନେକ ଆଶା ଆମର ଅନେକ ଆଶା ପୂରଣ ହୋଇଥାଏ ଆମେ ଅଧିକ ଶିକ୍ଷା ଲାଭ କଲେ ଅନ୍ୟକୁ ସମ୍ମାନ ଦେଇଥାଉ ଏବଂ ଅନ୍ୟମାନେ ମଧ୍ୟ ଆମକୁ ସମ୍ମାନ ଦେଇଥାନ୍ତି ଅଧିକ ଶିକ୍ଷା କରିବାଦ୍ୱାରା ଆମେ କୌଣସି ଜାଗାରେ ଠକି ହୋଇନଥାଉ ବ୍ୟବସାୟ ଚାରି ରଖାନ୍ତି କିମ୍ବା ଆମେ ଆମର ପାଖ ଅଞ୍ଚଳରେ ଚାକିରୀ କରିଥାଉ ଯାହାଦ୍ୱାରା କି ଆମେ ଆମର ଘରର କଥା ମଧ୍ୟ ବୁଝିପାରିଥାଉ ଏବଂ ଘରକୁ ଟଙ୍କା ମଧ୍ୟ ରୋଜଗାର କରି ଆଣିଥାଉ